ହ୍ୟାଲୋ ହ୍ୟାଲୋ ହଁ ଆପଣ କହୁଛନ୍ତି କି ମୋର ଟିକେ ୱାସିିଂ ମେସିନ୍ ଖରାପ ଥିଲା ଟିକେ ଆସିକି ଦେଖି ଥିଲେ ଭଲ ହେଇଥାଆନ୍ତା କ'ଣ କେମିତି ନେଉଛନ୍ତି ପଇସା

ଯାଇକି ଆପଣଙ୍କ ସାର୍ କେତେବେଳେ ଆସିବେ ନାଇଁ ନାଇଁ ଜାମ ହେଇଛି କ'ଣ ଆବାଜ ହେଉଛି ତା'ହେଲେ ଆସିଲେ ହଁ ଆସିଲେ ଆସିଲେ ସିନା ଦେଖିଲେ ଜାଣିବେ ଆଉ ମୁଁ ତ ମୁଁ ତ ଜାଣିନି ଆସିକି କେତେବେଳେ ଦେଖିଲେ ହିଁ ଜାଣିବେ ହେଲା

ନାଇ ଆସି ଆସିଲେ ଟିକେ ଦେଖିବେ କେଉଁଠି ଗୋଟେ ଖରାପ ହେଇଛି ମୁଁ ଜାଣି ପାରୁନି ନା ସେ ଇଲେକ୍ଟ୍ରିକ୍ବାଲା ଜାଣିବେ କେତେବେଳେ ଆସନ୍ତୁ ଟାଇମ୍ ଦିଅନ୍ତୁ କହିଦିଅନ୍ତୁ

ହଉ ତା'ହେଲେ ଆସନ୍ତୁ ଦେଖିବେ ଦେଖିଲା ପରେ ଜାଣିବେ ମୁଁ ତ ଜାଣିନି ଆସନ୍ତୁ ଥରେ ଆସିକି ହଁ ମୋର ସେ ପାରଳାଖେମୁଣ୍ଡି ପାଖରେ ମୁଁ ଆସିଲେ କହିଲେ ମୁଁ ଆଡ୍ରେସ୍ ଦେବି

ହଉ ହଉ ମୁଁ କାଲି ଜଣାଇବି କେଉଁ ଟାଇମ୍ ଟା ଠିକ୍ ସେଇ ଟାଇମ୍ରେ କହିବି

ହଉ ହଉ ହଉ ହଁ